ଯାଜପୁର ଜିଲ୍ଲାର ଇତିହାସ ହେଲା ଦଶମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀ ଯାଜପୁର ଜିଲ୍ଲାକୁ ଗଠନ କରିଥିଲେ ଯାଜପୁର ଜିଲ୍ଲାକୁ ବିରଜାକ୍ଷେତ୍ର ନାମରେ ଜଣାଯାଏ ଯାଜପୁର ଜିଲ୍ଲା ଏକ ଏପ୍ରିଲ ଉଣେଇଶଶହ ତେୟାନବେରେ ଗଠିତ ହୋଇଥିଲା ଏହା ପୂର୍ବରୁ ଯାଜପୁର ଜିଲ୍ଲା କଟକ ଜିଲ୍ଲାର ଏକ ଅଂଶ ରୂପରେ ପରିଚିତ ଥିଲା ଯାଜପୁର ଜିଲ୍ଲାକୁ ଗଦାକ୍ଷେତ୍ର ଏବଂ ବିରଜାକ୍ଷେତ୍ର ନାମରେ ମଧ୍ୟ ପରିଚିତ ଯାଜପୁର ଜିଲ୍ଲା ଏକ ପର୍ଯ୍ୟଟନସ୍ଥଳୀ ଭାବରେ ସାରା ଓଡ଼ିଶାରେ ବହୁତ ସୁନାମ ଅର୍ଜନ କରିଛି ଏଠାରେ ରତ୍ନଗିରି ଧବଳଗିରି ଆଦି ତୀର୍ଥସ୍ଥାନ ନିର୍ମିତ ହୋଇଛି ଯାଜପୁର ଜିଲ୍ଲାର ବିରଜାକ୍ଷେତ୍ରକୁ ମା' ପାର୍ବତୀ ତୀର୍ଥ ନାମରେ ପରିଚିତ ହୋଇଛି ବୈତରଣୀ ନଦୀ କୂଳରେ ଥିବା ନାଭିଗୟାରେ ପିଣ୍ଡ ଶ୍ରାଦ୍ଧ ଦେଲାବେଳେ ତାହା ଗୟା ନଦୀରେ ପହଞ୍ଚେ ଯାହା ଲୋକମାନଙ୍କର ବିଶ୍ଵାସ ଆମ ଯାଜପୁର ଜିଲ୍ଲା